ଆଜ୍ଞା ନମସ୍କାର ମୁଁ ପୁରୀ ଜିଲ୍ଲାର ଗୋପ ବ୍ଲକର ବାସିନ୍ଦା ରମେଶ କୁମାର ସ୍ୱାଇଁ ଆମ ପାଖରେ ଅଛି ଗୋଟେ ସରକାରୀ ହସ୍ପିଟାଲ୍ ଅଛି ଯେଉଁଠାକାର ହେଉଛି ତା'ର ପରିବେଶ ପରିଷ୍କାର ରହୁନି ଗୋଟେ ରୋଗୀ ଯେତେବେଳେ ଆସିବ ଯଦି ପରିବେଶ ପରିଷ୍କାର ନରହିବ ସେ ରୋଗୀ ତା' ରୋଗ ଭଲ ଭଲ ହେବା ଅପେକ୍ଷା ତାର ରୋଗ ଅଧିକା ବଢ଼ିବ କାରଣ ଏଥିପାଇଁ ଯଦି ଗୋଟେ ରୋଗୀ ଯେଉଁ ୱାର୍ଡ଼ରେ ରହୁଛି ତା' ସହିତ ତାର ନିଜର ଲୋକ ବି ସମ୍ପର୍କୀୟ ଲୋକ ବି ରହୁଛନ୍ତି ଯଦି ଆମର ସେ ଜାଗାଟାକୁ ସେ ଘରଟାକୁ ସେ ୱାର୍ଡ଼ଟାକୁ ଯଦି ଆମେ ସଫାସୁତୁରା ନରଖିବା ଯଦି ଆମେ ତାକୁ ସଫାନରଖିବା ତାକୁ ଫିନାଇଲ୍ ଫିନାଇଲ୍ ଯଦି ଥିବ ତ ତା'ର ଉପର ତଳକୁ ନ ପୋଛିବା ତାହେଲେ ସେଠାକାର ଜୀବାଣୁ ଅଧିକା ରହିବେ ଆଉ ଯଦି ଆମେ ଡାକ୍ତରଖାନାର ଚାରିପାଖ ଯଦି ବ୍ଲିଚିଂ ପାଉଡ଼ର ନପକେଇବା ଯଦି କିଛି ଜିନିଷ ସଫା ନରଖିବା ତାହେଲେ ସେଠାକାର ମଶା ଅତ୍ୟାଧିକ ହେବେ ଯାହାଫଳରେ ଯେଉଁ ରୋଗୀଟି ୱାର୍ଡ଼ରେ ରହିବ ମଶା ସେମାନଙ୍କୁ କାମୁଡ଼ିଲେ ମଶା କାମୁଡ଼ାରେ କେତେକେତେ ପ୍ରକାର ରୋଗ ହେଉଛି ଯେଉଁଟା ସେଇଟା ଏଇଟା ହେଉଛି ପ୍ରଥମ ପଏଣ୍ଟ୍ ଯେଉଁଟା ଆମେ ସେଥିପାଇଁ ସଚେତନ ବା ହେବା ନିହାତି ଦରକାର ଆଉ ଗୋଟେ ରୋଗୀ ଯାଉଛି ମେଡ଼ିକାଲ୍ ଯାଉଛି ତା' ପାଖରେ ପଇସା ନାହିଁ ଗରିବ ଲୋକଟିଏ ସିଏ ଏଥିପାଇଁ ଯାଉଛି ନା ମୁଁ ସରକାର ମେଡ଼ିକାଲ୍କୁ ଗଲି ମୋର ଚିକିତ୍ସା ହେବ ପ୍ଲସ୍ ମୁଁ ସରକାରଙ୍କ ତରଫରୁ କିଛି ମେଡ଼ିସିନ୍ ପାଇବି କାରଣ ସରକାରଙ୍କ ତରଫରୁ କ କିଛି ମେଡ଼ିସିନ୍ ଯେଉଁ ତା' ବେଳୁକୁ ନାହିଁ ସେମାନଙ୍କ ପାଖରେ ଯେଉଁଟା ସରକାରୀ ଡାକ୍ତରଖାନାରେ ନାହିଁ ଓ ଯେଉଁଟାକୁ ସେ ରୋଗୀକୁ ବାହାରୁ କିଣିବାପାଇଁ ପଡ଼ୁଛି ଯେହେତୁ ରୋଗୀ ପାଖରେ ପଇସା ନାହିଁ ରୋଗୀ ସେ ଜିନିଷଟାକୁ ବାହାରୁ ଯଦି ସରକାର ଏଥିପାଇଁ ଦାୟିତ୍ୱବାନ ହେବେ ତାହେଲେ ଗୋଟେ ରୋଗୀ ତା'ର ସବୁକିଛି ଔଷଧପତ୍ର ପାଇପାରିବ ସପୋଜ୍ ଗୋଟେ ସ୍ତ୍ରୀ ଲୋକ ପ୍ରେଗନେଣ୍ଟ୍ ଅଛି ତା'ର ଡେଲିଭରି ସମୟ ଅଛି ଯେତେବେଳେ ସେ ଯାଇ ମେଡ଼ିକାଲ୍ରେ ପହଞ୍ଚୁଛି ପାଖ ମେଡ଼ିକାଲ୍ରେ ପହଞ୍ଚୁଛି ଯଦି ସେଠାର ଡକ୍ଟର୍ ନଥବେ ନର୍ସ ନଥବେ ତାହେଲେ ପେସେଣ୍ଟ୍କୁ ବହୁତ ଦୂରକୁ ନେବାପାଇଁ ପଡ଼ୁଛି ଏଥିପାଇଁ ନା କାରଣ ଗୋଟେ ପେସେଣ୍ଟ୍ ସେଇଠୁ ଠିକ୍ସେରେ ଚିକିତ୍ସା ପାଇପାରୁନାହିଁ ସେଥିପାଇଁ ଆମକୁ ଦୂରକୁ ନେବାପାଇଁ ପଡ଼ୁଛି ଏଥିପାଇଁ ସରକାର ଯଦି ଟିକିଏ ସଚେତନ ହେବେ ଟିକିଏ ଯଦି ଦାୟିତ୍ୱ ଦେବେ ତାହେଲେ ଗୋଟେ ରୋଗୀ ଆଉ ଗୋଟେ ରୋଗୀ ଯେତେକ ରୋଗୀ ବି ଯାଉଛନ୍ତି ସେ ସେମାନେ ଭଲସେରେ ଡକ୍ଟର୍ଙ୍କଠୁ ସରକାରଙ୍କ ତରଫରୁ କିଛି ସୁବିଧା ପାଇପାରିବେ